ଆମର ଘରେ ବହୁତ ପ୍ରକାର ମୂର୍ତ୍ତି ବନାସନ ଛୁଆ ଦିନୁ ମୁଇଁ ଇ ମୂର୍ତ୍ତି ବନାବାରଟା ଦେଖି ଆସୁଛେଁ ସେଥିର ଲାଗି ମୁଇଁ ବି ମଝିରେ ଘାଏ ଚେଷ୍ଟା କରିଥିଲି ମୂର୍ତ୍ତି ବନାବାର ଲାଗି ଆର୍ ଇ ମୂର୍ତ୍ତି ବନାବାରଟା ମୁଇଁ ଯେତେବେଳେ ଶିଖିଲି ମୋତେ ବହୁତ ଖୁସି ଲାଗଲା ଆର୍ ସେଦିନୁଁ ମୁଇଁ ବି ଟିକେ ଟିକେ ମୂର୍ତ୍ତିମାନ ବନାବାର କର୍ସ ଆରମ୍ଭ କଲିନ ଆର୍ ମୁଇଁ ଯେନ୍ତିକିରି ଛୁଟିଆ ଛୁଟିଆ ଗଣେଶ ମୂର୍ତ୍ତି ହେଉ ସରସ୍ଵତୀ ମୂର୍ତ୍ତି ହେଉ ଇ ସବୁ ମୁଇଁ ବନାସିଁ